ଭାରତର ପରିବହନ ବ୍ୟବସ୍ଥା ଏତେ ଭଲ ନାହିଁ ଆମ ଏଠି ଯିବା ଆସିବା ପାଇଁ ବହୁତ ଅସୁବିଧା ହୁଏ ପର୍ସନାଲ୍ ବସ୍ ଅଛି ସେଇଠି ଚିପାଚିପି ହେଇକିରି ଯାଆନ୍ତି ସମସ୍ତେ ଏତେ ଏଠି ଟ୍ୟାକ୍ସି ଅଟୋ ମାନେ ଅଟୋ ସେମିତି କିଛି ନାହିଁ ଯେ ପାର୍ସଲ୍ କେହି ଯାଇପାରିବେ ଚପାଚପି ହୋଇକିରି ଯାଆନ୍ତି ପୁଅମାନେ ତ ଆଡ଼ଜଷ୍ଟ କରିପାରିବେ କିନ୍ତୁ ଆମ ଲେଡ଼ିସ୍ମାନଙ୍କ ପାଇଁ ଟିକେ ଅସୁବିଧା ହଉଛନ୍ତି ଆମ ଏଠି ଟିକେ ଅଟୋ କିମ୍ବା ଟ୍ୟାକ୍ସିର ବ୍ୟବସ୍ଥା ହେଲେ ଟିକେ ଭଲ ହୋଇଥାନ୍ତା ଦୂର ଦେଶରେ ଯିବା ପାଇଁ ଟିକେ ଅସୁବିଧା ହଉଛି ବସ୍ରେ ଯିବା ପାଇଁ ଟିକେ ଅସୁବିଧା ହେଉଛି ଏମତି ଭଲ ବ୍ୟବସ୍ଥା ନହିଁ ଆମ ଭାରତରେ